ମାଛ ଧରିବାକୁ ଯିବା ପୂର୍ବରୁ ଆମର ପୂର୍ବ ପ୍ରସ୍ତୁତି ରହିଥିବା ଆବଶ୍ୟକ ଯେପରିକି ଆମେ ସାଙ୍ଗମାନେ ମାଛ ଧରିବାକୁ ଯିବା ପୂର୍ବରୁ ପୋଖରୀ ବହରିବା ପାଇଁ ମଟର ଏବଂ ବିଭିନ୍ନ ଦ୍ରବ୍ୟ ଆଗରୁ ହିଁ ରଖିଥାଉ ଯେପରିକି ମାଛ ଧରିବାକୁ ଆମେ ଯୋଉ ଦିନ ଯିବୁ ତା ପୂର୍ବ ଦିନଠାରୁ ହିଁ ଆମେ ପୋଖରୀକୁ ମଟର ଦ୍ୱାରା ଭୁଆଇଥାଉ ମଟରରେ ପୋଖରୀରେ ପାଣି ପ୍ରାୟ ଅଧା ଅଧି ଶୁଖିଗଲେ ଆମେ ସେଠି ହିଡ଼ ତିଆରି କରି ମାଛକୁ ଧରିଆରେ ପ୍ରଥମେ ଜାଲ ପକେଇଥାଉ ଏବଂ ହିଡ଼ ସେପଟକୁ ପାଣି ପକେଇଥାଉ ଯାହାଦ୍ୱାରା ମାଛ ଗୁଡ଼ିକ ଜାଲରେ ଲାଗି ଯାଇଥାନ୍ତି ଏବଂ ନଈ ଆଉ ସମୁଦ୍ରରେ ମାଛ ଧରାଳିମାନେ ମଧ୍ୟ ବିଭିନ୍ନ ବନିସ ବନିସ୍ କଣ୍ଟା ଦ୍ୱାରା ଏବଂ ଜାଲ ଦ୍ୱାରା ମାଛମାନଙ୍କୁ ଧରିଥାନ୍ତି ମାଛ ଧରିବା ଦ୍ୱାରା ଆମେ ପ୍ରଥମେତଃ ତାକୁ ଘରେ ଆସି ରାନ୍ଧି ଖାଇ ପାରିଥାଉ ନହେଲେ ତାଙ୍କୁ ସଞ୍ଚୟ କରି ରଖିପାରିଥାଉ ଏବଂ ଆଗାମୀ କାଳରେ ଆମେ ତାକୁ ଆକ୍ୱାରିୟମରେ ମଧ୍ୟ ଛାଡ଼ିପାରିଥାଉ କିନ୍ତୁ ସାଧାରଣତଃ ଆମେ ପୋଖରୀରୁ ମାଛ ଖାଇବା ପାଇଁ ଧରିଥାଉ ମାଛ ଧରିବା ବେଳେ ଆମେ ଏକ ବହୁ ଖୁସିର ସମ୍ମୁଖୀନ ହୋଇଥାଉ ଆମେ ସମସ୍ତେ ବହୁତ ଖୁସି ଥାଉ ପୂର୍ବରୁ ଆମେ ବହୁତ ପ୍ରସ୍ତୁତି କରିଥାଉ ଏବଂ ରୁଟିନ କରିଥାଉ ଯେ ଆମେ ଏଇ ଟାଇମରେ ଏଇ ସମୟରେ ମାଛ ଧରିବାକୁ ଆସୁ